ଚିଲ୍ଡ୍ରେନ୍ ବୁକ୍ ମାନେ ଆଗକୁ ଭଲଟା ନେଇ ମିଲୁଥି ଏବେ ଭଲଟା ମାନ ମିଲୁଛେ ସେଥିପାଇଁ ଚିଲଡ୍ରେନମାନଙ୍କର ବହୁତ ଉନ୍ନତି ହଉଛେ ଆଉ ଉନ୍ନତି ନ ହଉଥି ବହୁତ କିଛି ଚିଲଡ୍ରେନ ମାନେ ଜାଣିପାରୁଛନ୍ ଶିଖି ପାରୁଛନ୍ ଛୋଟ୍ ଦିନୁଁ ବହୁତ କିଛି ସେମାନେ ଜାନିକିରି ବହୁତ ଆଗ୍କେ ଯେଇପାରିବେ